ମୁଁ ମୋ ବାଡ଼ିରେ ଗଛ ଲଗେଇବାକୁ ବହୁତ ଭଲ ପାଏ ଗଛ ପତ୍ର ଲଗେଇଲା ବେଳେ ପଲିଥିନ୍ ଟିକୁ ସୁନ୍ଦର ଭାବରେ ଧୁଆ ଧୁଇ କରି ମାଟି ତା' ଭିତରେ ଭରି କରି ଖତ ମାଟି ଦେଇ ବାଲି ଫାଲି ଦେଇ ଫୁଲ ଫୁଲ ଗଛ ଲଗାଏ ସେ ତିନି ଚାରି ଦିନ ଯାଏଁକେ ତାକୁ ପାଣି ଫାଣି ଦେଇ ଛାଇରେ ଥୋଇ ଖରାରେ ଟିକିଏ ପକେଇଲେ ତାକୁ ଗଛ ପତ୍ର ନେଇକି ସୁନ୍ଦର କି ଲଗାଏ ମୋତେ ବହୁତ ଫସଫସିଆ ମାଟିରେ ଭଲ ଗଛ ହି ହାର୍ଡ଼ ମାଟିରେ ଗଛ ପତ୍ର ହୁଏନି କି ଗୋଳିଆ ଜିନିଷରେ ବି ଫସଲ ହେବନି ତେଣୁକରି ତୁମେ ଯେଉଁ ଗଛଟିକୁ ଲଗେଇବ ତାକୁ ମନ ଦେଇକି ପୋତା ପୋତି କରି ତାର କାଣ୍ଡ ଚେର କଟା ହୋଇକି ତାର ବାଗ ବରଗରେ ସୁବିଧାରେ ଆମେ ମାନେ ବି ଗଛ ପତ୍ର ଟ୍ରେନିଂ ନେଇଛୁ ସେମାନଙ୍କୁ କଟାକାଟି କରି ବାଗେଇକି ଗୋଲାପ ଗଛ ଟିକିଏ କାଟିବ ତାର କଡ଼ା ଦେଖିକି ସୁନ୍ଦରରେ ପଲିଥିନ୍ ରେ ପୋତାପୋତି କଲେ ସେ ତିନି ତିନି ଚାରି ଦିନ ଭିତରେ କଢ଼ା ପକେଇଥାଏ ତାକୁ ନେଇକି ଅଲଗା ଜାଗାରେ ଲଗେଇବା ପାଇଁକା ମାଟିରେ ପାଣି ଫାଣୀ ପକେଇକି ଆଗେ ତିଆରି କରିବାକୁ ପଡ଼ିଥାଏ ସାର ଯେକୌଣସି ପତ୍ର ବ୍ୟବହାର କରିକି ଆମେ ବିଭିନ୍ନ ପ୍ରକାର ପତ୍ର ସାର ସବୁ ତିଆରି କରିଛୁ ଘରେ ଓ ଜୈବିକ ସାର ଶିଖିଛୁ ଏଗ୍ରିକଲଚର ରେ ଆମକୁ କିଛି ଟ୍ରେନିଂ ଟା ଦିଆହୋଇଛି ତେଣୁକରି ଆମ ଗଛପତ୍ର ଲଗେଇବା ପାଇଁ ଆମକୁ ସୁବିଧା ହୋଇଛି